ହଁ ବାଦଲ ଭାଇ କହୁଛି ହଁ କୁହନ୍ତୁ

କେବେ ଦରକାର କେବେ ଦରକାର ଆଉ କେଉଁଠୁ କହୁଛନ୍ତି ଆପଣ କେଉଁଠୁ କେଉଁଠୁ ବୁଲିବା ପାଇଁ ଚାହୁଁଛନ୍ତି ତୀର୍ଥସ୍ଥାନ ତ ଆମ ଓଡ଼ିଶାରେ ତ କହିଲେ ପୁରୀ ଚାଲୁନାହାଁନ୍ତି ପୁରୀ ବହୁତ ଭଲ ରହିବ ଆଉ ଏଇ ସିଜନ୍ରେ ପୁରୀ ତ ବହୁତ ପର୍ଯ୍ୟଟକ ଯାଉଛନ୍ତି ଆଉ ଭଲ ଲାଗିବ ଭଗବାନଙ୍କୁ ଦର୍ଶନ କରିହେବ ମୁଁ ଭାବୁଛି ପୁରୀ ଆପଣ ଆସନ୍ତୁ ପୁରୀ ବହୁତ ଭଲ ହେବ କ'ଣ କହୁଛନ୍ତି ଆପଣ କେତେ ଜଣ ଯିବେ ଏଇଠୁ ତିନି ଜଣ କହିଲେ ତ ଛଅରୁ ସାତ ହଜାର ଟଙ୍କା ପଡ଼ିବ କାରଣ ଦେଖନ୍ତୁ ଆପଣ ଏଇଠୁ ଯିବେ ପୁରୀ ବୁଲାବୁଲି କରିବେ ରହିବେ ଠାକୁରଙ୍କୁ ଦର୍ଶନ କରିବେ ଯାହାହେଲେ ବି ଦି ଚାରି ଦିନର କଥା ଲାଗୁଛି ଗୋଟେ ସାତ ହଜାର ଟଙ୍କାରୁ କାଇଁ କମ୍ ପଡ଼ିବନି

ଆଜ୍ଞା ଆଜ୍ଞା ହେଲେ ଖାଇବା ଆଉ ରହିବା ବ୍ୟବସ୍ଥା କ'ଣ କରିଛନ୍ତି

ତାହେଲେ ତାଙ୍କରି ଘରକୁ ଯାଇଥିଲେ ତାଙ୍କଠି ଆମେ ଘରେ ଖିଆ ପିଆ କରିବା ପୁରୀ ବୁଲାବୁଲି କରିବା ଏଥିରେ କିଛି ଆପଣଙ୍କର ଅସୁବିଧା ନୁହେଁ ତ ତାହେଲେ ଆମେ ମୁଁ ସେ ବନ୍ଧୁ ଜଣକୁ କହିବି ଆଉ ଆମେ ଯେଉଁଦିନ ବାହାରିବା ମୁଁ ତାଙ୍କୁ ଯେଉଁ ଫୋନ୍ରେ ଯୋଗାଯୋଗ କରିବି ଆଉ ଆମେ ନିଶ୍ଚୟ ଯାଇକି ବୁଲିବା ତାଙ୍କ ଘରକୁ ଯିବା ଆଉ ସବୁ ଠାକୁରଙ୍କୁ ଦର୍ଶନ କରିବା ଆଉ ପଳେଇଆସିବା କ'ଣ କହୁଛନ୍ତି ଏତିକି ଟଙ୍କା କିନ୍ତୁ ଲାଗିବ ହଉ ତାହେଲେ ନିଶ୍ଚୟ କମେଇକି ଦେଖିବା ଯେତିକି ହେଇପାରିବ ତେଲ ଖର୍ଚ୍ଚକୁ ଦେଖିକି ଖର୍ଚ୍ଚ ହେଇପାରିବ ମୁଁ କମେଇବି ହଁ ନିଶ୍ଚୟ କମେଇବି ହଁ କେବେ ଯିବେ ଆଉ କେତେ ଜଣ ଯିବେ ମୋତେ ସମୟଟା

ହଁ କାଲି ସନ୍ଧ୍ୟାବେଳେ ବାହାରିବେ